ହଁ ଆମର୍ ଆଡ଼େ ଟେପ୍ ପାଣି କାଁ ଯେ ସୁବିଧା ନେଇଁ ହେବା କାଁ ଯେ କି ନେଇଁ ସୁବିଧା ନେଇଁ ହେବା ଯୋଗୁ ଆମକୁ ବୋହୁତ୍ ଅସୁବିଧା ବି ହୋଉଛେ ଆର୍ କାଁ ଯେ ଆମ ଗାଁ ଏଖା ଆମର୍ ଗାଁନେ ବି କିଛି ସୁବିଧା ନେଇଁ ହେଇ ପାରୁଛେ ଦେଖ୍ଲା ବେଲେ ପାଖ ଆଖର୍ ଗାଁ ତ ନେଇଁ କହ ନାଁ ଆର୍ କାଣା କହେମୁ ନଳ୍କୂଆଁ ଗୁଟେ ନଳ୍କୂଆଁ ହେଇଯାଉଛେ ଦେଖ୍ଲା ବେଲେ ବୋହୁତ୍ ଅସୁବିଧା ହେଇଯାଉଛେ କାଁ ଯେ ଟେପ୍ ପାଣି ଟେପ୍ ପାଣି ଦେଖ କେନ୍ଟା ଭଲ୍ ଥିବା କେନ୍ଟା ନେଇଁ ଦେଖ ଆମେ ନଳ୍କୂଆଁର ପାଣି ବି ଏତେ ଲୋକ୍ ବ୍ୟବହାର୍ କରୁଛନ୍ ସବ୍କେ ପାଣି ମିଲୁଛେ ବି ନେଇଁ କାଁ ଯେ ସେଥିପାଇଁ ବୋହୁତ୍ ଅସୁବିଧା କାଁ ଯେ ଖରା ମାସଗୁଟା ଆଏଲା ବୋଲେ ଖରା ମାସେ ବୋହୁତ୍ ଅସୁବିଧା ହେସି ପାଣିର୍ କାଜି ଦେଖ୍ଲା ବେଲେ ଆମ୍କେ ପିଇବାକେ ନେଇଁ ମିଲା ବେଲାକେ କାଣା ଗାଧେଇମୁ ଆର କାଣା କେତେ ବେଲେ ସେ ଯୋଗୁ ଆମେ କି ନେଇଁ ବୋହୁତ୍ ଆମେ ଏବେ ଟିକେ ଟିକେ ଡେଭଲ୍ପମେଣ୍ଟ୍ ହୋଉଛେ କାଁ ଯେ କି ନେଇଁ ସବୁଆଡ଼େ ବି ଟିକେ ଟିକେ ନଲକୂଆଁ ହେଲା ଟିକେ ଟିକେ ଏବେ ସେ ଟେପ୍ ପାଣି ମିଲୁଛେ ସବୁଆଡ଼େ ଟିକେ ଯୋଗେଇ ଦଉଛନ୍ ସର୍କାର୍ ଟିକେ ଟିକେ ଏବେ ଡେଭ୍ଲପ୍ମେଣ୍ଟ୍ ହେଇଛେ କାଁ ଯେ ସେଥି ଯୋଗେ କି ନେଇଁ ସବୁଆଡ଼େ ଟିକେ ହେବା ବୋଲେ ବୋହୁତ୍ ଭଲ୍ ହେବା କାଁ ଯେ କି ନେଇଁ ଏବେ ତୋ ଆମର୍ ଓଡ଼ିଶାର ଦେଖଲା ବେଲେ ଆଘେ ଅଲ୍ଗା ଥିଲା ଏବେ ବୋହୁତ୍ ଗରିବ୍ ବି ହେଇଛେ ଆର୍ ବୋହୁତ୍ ଏବେ ଡ଼ି ଡ଼େଭ୍ଲପ୍ମେଣ୍ଟ୍ ଟିକେ ଟିକେ ହେବା ବୋଲେ ବୋହୁତ୍ ଭଲ୍ ହେବା କାଁ ଜି କି ନେଇଁ ବୋହୁତ୍ ହେଟା ହେଲେ ଏଖାଁ ସବୁ କିଛି ଭଲ୍ ହେବା ହେଥିର୍ ଗୁନେ ମୁଇଁ ହେତ୍କି ବି ବୋହୁତ୍ ଇଟା କିଛି କି ତୋ କହେବାର୍ ନେଇଁ ନାଁ ଆରୁ କାଣା କି ନେଇଁ ହେତ୍କି ଏଖାଁ ଅଛେ ଆମର୍ ଗାଁରେ ବି ବୋହୁତ୍ ଟିକେ ସୁବିଧା ହେବା ବୋଲେ ବୋହୁତ୍ ଭଲ୍ ହେବା କାଁ ଯେ କି ନେଇଁ ଏବେ ଆମର୍ ଠାରେ ଗୋଟେ ନଲ୍କୁଆଁ ଅଛେ ନଲ୍କୁଆଁ ଏବେ ଦୁଇ ତିନଟା ହେବା ବେଲେ ବୋହୁତ୍ ଆରୁ ଘରର୍ ଲୋକେ ସୁବିଧା ହେଇଯିବା ଆରୁ ଦେଖ୍ଲା ବେଲେ ଗୋଟେନୁ ନଲକୁଆଁନେ ପିଇବ ବୋଲେ ଖୋବ୍ କେଚ୍ଡ଼ା ବାହାରୁଛେ କିତି କାଣା ଭାରୁଛି ବାଲ୍ ବାହାରି ଯାଉଛେ ଗୋଟେ ଗୋଟେ ଥର ପିଇଲା ବେଲେ ବୋହୁତ୍ ଅସୁବିଧା ହେବା କାଁ ଯେ କି ନେଇଁ ଆର୍ ଦେଖ୍ଲା ବେଲେ ଆମ ଗରିବ୍ ଲୋକ୍ ଦେଖ୍ଲା ବେଲେ ହସ୍ପିଟାଲ୍ ଯିବାକେ ଗୋଟେ ବି ବୋହୁତ୍ ଅସୁବିଧା କାଁ ଯେ ପଏସା ପତର୍ ଆମେ କମାବାର୍ ନେଇଁ କିଛି ନେଇଁ ଆର୍ ଆମେ ପାଣି ପିଇମୁ ବୋଲେ ତ ଭଲ୍ ଥିମୁ ଆର୍ ପାଣି ନେଇଁ ପିଇଲେ କେନ୍ତି ରହେମୁ